ହଁ ଆମେ ଗୋଷ୍ଠୀ ସହିତ ଦୌଡ଼ି ଦୌଡ଼ିଛୁଁ ଏବଂ ଦୌଡ଼ ପରେ ମେ ମୁଁ ବିଭିନ୍ନ ପ୍ରକାର ଗୋଷ୍ଠୀ ସହିତ ଦୌଡ଼ିଛି କାରଣ ରିଲ ଦୌଡ଼ ଯେତେବେଳେ ଆମେ ଦୌଡ଼ିଥାଉଁ ତାହା ଏକ ଗୋଷ୍ଠୀ ସହିତ ଦୌଡ଼ିବାକୁ ପଡ଼ିଥାଏ ପୁଣି ଯେତେବେଳେ କୌଣସି ମାରାଥନ ଦୌଡ଼ ପ୍ରତିଯୋଗିତା ହୋଇଥାଏ ସେତେବେଳେ ଏକ ବଡ଼ ଗୋଷ୍ଠୀ ସହିତ ଦୌଡ଼ିବାକୁ ପଡ଼ିଥାଏ କାରଣ ମାରାଥନ ଦୌଡ଼ରେ ପ୍ରାୟ ବହୁତ ଲୋକ ଯୋଗ ଦେଇଥାନ୍ତି ଏବଂ ସେମାନଙ୍କ ମଧ୍ୟରେ ଆମକୁ ଦୌଡ଼ିବାକୁ ପଡ଼ିଥାଏ ତେବେ ସେ ଦୌଡ଼ିବା ସମୟରେ ଆମକୁ କେମିତି ପରସ୍ପର ସହିତ ବାଡ଼େଇ ନ ହବା ସେ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ସେମିତି ମୁଁ ସ୍କୁଲ୍ ସାରିବା ପରେ ଦୌଡ଼ିବାର ପ୍ରବଳ ଇଚ୍ଛା ଥିବା ଯୋଗୁଁ ଏକ ଦୌଡ଼ କ୍ଲବରେ ଯୋଗ ଦେଇଥିଲି ଏବଂ ସେଇ ଦୌଡ଼ କ୍ଲବ୍ରେ ଯୋଗ ଦେବା ପରେ ସେଠାରେ ମୁଁ ବହୁତ କିଛି ଜାଣିବାକୁ ପାଇଲି ଯେମିତି ଦୌଡ଼ିବା ସମୟରେ ପ୍ରଥମେ କେମିତି ସେଠାରେ ପୋଜିସନ୍ ନେବାକୁ ହୋଇଥାଏ ଏବଂ ଦୌଡ଼ିବାରେ କେମିତି ଦୌଡ଼ ଆରମ୍ଭ କରାଯିବ ଏବଂ କେଉଁ ହିସାବରେ ଦୌଡ଼ିଲେ ଆମେ ଖୁବ୍ କ୍ଷିପ୍ର ଗତିରେ ଦୌଡ଼ିପାରିବା ସେଗୁଡ଼ିକ ସେଠାରୁ ମୁଁ ଜାଣିପାରିଥିଲି ଏବଂ ତାହାକୁ ନିଜ ଜୀବନରେ ଉପଯୋଗ କରିକି ମୁଁ ବହୁତ ଜାଗାରେ ସଫଳ ହୋଇଥିଲି